ହ୍ୟାଲୋ ସ୍ଵାଦିଷ୍ଟ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଯାଜପୁର ରୋଡ୍ରୁ ହଁ ମୁଁ ଏବେ ଚାରିଟା ଖଣ୍ଡେ ସୁପ୍ ମଗାଇଥିଲି ଚିକେନ୍ ସୁପ୍ ଦୁଇଟା ମଟନ୍ ସୁପ୍ ଗୋଟିଏ ଭେଜ୍ ସୁପ୍ ଗୋଟିଏ ଭାଇ ସେହି ଯେଉଁ ଦେଉଛ ସେ ଯେଉଁ ଜରିରେ ଥଣ୍ଡା ହୋଇ ଯାଉଛି ମ ସୁପ୍ଟା ପୁଣି ଗରମ ରହିଲେ ପିଇବାକୁ ଭଲ ଲାଗିବନା ନାହିଁ ଆଉ କ'ଣ ଟିକିଏ ବ୍ୟବସ୍ଥା କର ସେଇଟା ଫଏଲ୍ ଫଏଲ୍ ଭିତରେ ତାକୁ ଗୁଡ଼ାଇକି ଦିଅ ହଁ ଏ ଯେଉଁ ଫଏଲ୍ ଆମର ଯେଉଁ ବିରିୟାନି ପଠାଉଛ ଯେଉଁ ଫଏଲ୍ ସେ ଫଏଲ୍ରେ ପୁରାଇଦେଇକି ଉପରେ କଭର ଦେଇକି ଦେବ ଭାଇ ଗୋଟିଏ ଥଣ୍ଡା ହୋଇଗଲେ ଆଉ ସୁପ୍ଟା ପିଇବାକୁ ଭଲ ଲାଗିବକି ମୋର ଏବେତ ପିଇବିନାହିଁ ସାଙ୍ଗମାନେ ଆସୁଛନ୍ତି ଆସିଲେ ସବୁ ସାଙ୍ଗ ହୋଇକି ପିଇବୁ ଭଲକି ଟିକିଏ ଯେମିତି ଗରମ ରହିବ ଆଉ ଥଣ୍ଡା ହେବନାହିଁ ସେମିତିକା ପ୍ୟାକେଟ୍ କରି ପଠାଇବ ଆଉ ହେଉ